ଦେଖନ୍ତୁ ଦେଖିବାକୁ ଗଲେ ଯେମିତିକି ଯୋଗ ବା ଯୋଗା ହେଉଛି ଆମ ଶରୀର ପାଇଁ ବହୁତ ଭଲ ଯ ଯୋ ପ୍ରତିଦିନ ଆମେ ଯୋଗା କିମ୍ବା ବ୍ୟାୟାମ କରିବା ଦ୍ୱାରା ଆମ ଶରୀର ସବୁବେଳେ ସୁସ୍ଥ ରହିବ ରୋଗମୁକ୍ତ ରହିବ କି କିନ୍ ଏବଂ ଆମେ ସମସ୍ତେ ଜାଣିଛୁ କି ସ ସବୁଠାରୁ ଭଲ ମେଡ଼ିସିନ୍ ହେଉଛି ଆମ ଶରୀର ସବୁବେଳେ ସୁସ୍ଥ ରହିବ ଓ ଓ ସବୁଠାରୁ ରୋଗ ରୋଗମୁକ୍ତ ରହିବାର ମେଡ଼ିସିନ୍ ହେଉଛି ଆମ୍ ଆମେ ସବୁ ସମୟରେ ହସିବା ଏବଂ ଯୋଗ ଯୋଗ ବ୍ୟାୟାମ କରିବା ତାଦ୍ଵାରା ଆମ ଶରୀର ସବୁବେଳେ ସୁସ୍ଥ ଏବଂ ରୋଗମୁକ୍ତ ରହିବ ମୁଁ ମୁଁ ମୁଁ ସ ମୁଁ ଯୋଗ କଲା ଟା ସମୟରେ ସବୁବେଳେ କୌଣସି ଛା ସବୁ ସ ସକାଳ ସମୟରେ ଛାତ ଉପରେ ଏବଂ ସନ୍ଧ୍ୟା ସମୟରେ ବି ଛାତ ଉପରେ ହିଁ କରିଥାଏ ଆଉ ମୋତେ ଭଲ ଲାଗେ କାହିଁକିନା ସକାଳ ସମୟରେ କିଏ କେହି ନ ଉଠିବା ଆଗରୁ ମୁଁ ଯୋଗ କରେ ଏବଂ ସନ୍ଧ୍ୟା ସମୟରେ ହାତ ଗୁଡ଼ ଧୋଇକି ଯୋଗ କରେ ଯୋଉଁ ସମୟରେ କି ଆମର ସୂର୍ଯ୍ୟ ଟିକେ ଟିକେ ସୂର୍ଯ୍ୟ ଅସ୍ତ ଟିକେ ଟିକେ ହୋଇଥାନ୍ତି ଆଉ ସେ ସମୟରେ ଗୋଟେ ଏମିତି ଲାଗେ ଯାହାକି କହିଲେ ନ ସରେ ଆମ ମନ ବହୁତ ଖୁସି ହୁଏ ଆଉ ଯୋଗ କରେ ଯୋଗର ଏତେ ଗୁଡ଼ିଏ ବେନିଫିଟ୍ ଅଛି ଯାହାକି ଆମ ପାଇଁ ବହୁତ ହିତକାରୀ